ହଁ ଭାଇ କହ ଭଲ କେମ୍ତି ଯିବୁଁ ହଁ କେ ଯାଇନ୍ କେତେ ଦିନ୍ ଛୁଟି ଅଛି ତୋର୍ ମାନେ ସିଲେକ୍ସନକୁ ଯେଉଁ ଯାଗା ଯାଉଛି ବର୍ତ୍ତମାନ ହଁ ମୋର କଥାକୁ ତୁମେ ଇହାଦେ ଇହାଦେ କିନି ଖରାମାସେ ଏଇଟା ଆସୁଛି ୟାହା ତି ଆମର ଏ ଓଟି ଆଡ଼କେ ଯାଆ ହଁ ବହୁ ଓଟି ପୁରା ମୌସମ୍ ସବୁବେଳେ ଥଣ୍ତା ବୁଝିଲୁ କି ନାଇଁ ଆଉ ସିୟାଡ଼େ ଦେଖୁ ଆମ ସେ ନ୍ୟାଚୁରାଲ୍ ଚାପତିଟା ମାନ ବନୁଛି ହେଲା ଆଉ ଗୋଆ ତ ଯିବୁ ଯେ ସେଇଟା ଶୁଣୁନ ଆଉ ଓଟିକି ବି ବହୁତ୍ ବଢ଼ିଆ ଭିୟ୍ୟୁ ମାନ ଅଛି ହେରା ଗୋଆଟା କେତେ ବସ୍ରେ ଯିବୁ କି କେନ୍ତା କଷ୍ଟଲି ବେଶୀ ହଁ ଇଏ ସି ଏଇଟା ଅଛି ଆମର ହୁଁ ପନ୍ଦରଶହ ଲାଗ୍ବା ଭାଇ ଆଉ ଗୁଟେ ଆଉ ଏଇଟା ଅଛି ଓଟି ଓଟି ଆଡ଼େ ଟାଣ ଇୟାଡ଼େ ଟିକେ ବଢ଼ିଆ ଭିୟ୍ୟୁ ପାଇବ ହଁ ଭାଇ ବୋଲି କାଟି ଦେବା ଓ ହେତ୍କି କେତେ ଚିନ୍ତା କରୁସୁଁ ଯେ ମୋ ସଜେସନ୍ଟା କାହିଁ ନାଇଁ କରେ ହୋ ଓଟି ଯା ଦେଖିବୁ ବଢ଼ିଆ ଭିୟ୍ୟୁ ନ୍ୟାଚୁରାଲ୍ ପୁରା ନେଚର୍ ପୁରା ରଖୁଛି ପୁରା ଭିୟ୍ୟୁ ନି ସବୁ ପାଇବ ସୁସାଇଟ୍ ପାର୍କ ପୁରା ସେ ନ୍ୟାଚୁରାଲ୍ ଯାଗାମାନେ ପୁରା ସେନୁ ଚାପତି ବନୁଛି ଦେଖ୍ବୁ ଆରାମ୍ସେ ମୌସମ୍ ୟାହାଡ଼େ ଭଲ୍ ଲାଗ୍ବା ହୁଁ ଓଟିନୁ ପଳେଇ ଯିବୁଁ ପାଳନ୍କ୍ଷେତ୍ ଏଁ ସେ ନାଇଁ ଆମର ଏଇଟା ସାଉଥ୍ ଇଣ୍ଡିଆ ତାପରେ ଜିରୋ ତାପରେ ସେ ଆମର୍ ସେ ଫିଲ୍ମ ନେ ସୁଟିଂ ହେଇଥିଲା ସେ ଯାଗା ଉପରେ ସବୁ ବରଫ ହେଇ ଯାଇଛି ଠିକ୍ ଅଛି ହୁଁ

ଠିକ୍ ଅଛି ଏ ମୋର କାର୍ଡ଼ ଧର ଏଇଟା ମୁଁ କଲ୍ କର୍ବୋ ହଁ ନାଇଁ ଏଇ ନମ୍ୱରଟା ଚାଲୁଛି ସେଟା ହୁଁ ହୁଁ ଠିକ୍ ଅଛି ହେ ଓଟି ଆଡ଼ୁ ବୁଲି ଆ ଦେଖିବୁ କେନ୍ତା ଫିଲ୍ ଲାଗ୍ବା ହେ ହୁଁ ହଉ